ମୋର ପ୍ରିୟ ଖେଳ ହେଉଛି ଭଲିବଲ୍ ଯେଉଁଥିରେ କି ଛଅ ଜଣ ପ୍ଲେୟାର ରହିଥାନ୍ତି ଆଗରେ ଦୁଇଜଣ ଥିବା ପ୍ଲେୟାରକୁ ସ୍ମାସର କୁହାଯାଏ ଏବଂ ମଝିରେ ଥିବା ପ୍ଲେୟାର ଟିକୁ ବୁଷ୍ଟର କୁହାଯାଏ ଏହି ବୁଷ୍ଟର ବଲ୍ ଟିକୁ ପାସ୍ କରିଥାଏ ସ୍ମାସର ମାନେ ଗୋଟିଏ ଜାଲି ମାଧ୍ୟମରେ ଆର ପଟକୁ ସେ ବଲ୍କୁ ପ୍ରକ୍ଷପଣ କରିଥାନ୍ତି ଏହି ଛଅ ଜଣଙ୍କ ମଧ୍ୟରେ ସାଧାରଣତଃ ଜଣେ ଏକ୍ସଟ୍ରା ପ୍ଲେୟାର ଲିବ୍ରୋ ରହିଥାଏ ଯଦି ବିପଦି କାଳୀନ ପରିସ୍ଥିତି ଆସେ ଗୋଟିଏ ପ୍ଲେୟାର ବାହାରକୁ ଯାଇ ଅନ୍ୟ ପ୍ଲେୟାରକୁ ସେ ରିପ୍ଲେସମେଣ୍ଟ ହୋଇଥାନ୍ତି ଏବଂ ଏହି ଭଲିବଲ୍ ସାଧାରଣତଃ ଗୋଟିଏ ଗାରରେ ହୋଇଥାଏ ଏହି ଗାରଟିକୁ ସେଣ୍ଟର ଲାଇନ କୁହାଯାଏ ଏହି ସେଣ୍ଟର ଲାଇନରେ ସାଧାରଣତଃ ବଲ୍ ସ୍ମାସରମାନେ ଏଠାରେ ଡେଇଁକି ମରିଥାନ୍ତି ଏବଂ ଏହି ଗେମ୍ରେ ସାଧାରଣତଃ ଏତିକି ଇଟ୍ରେଷ୍ଟିଙ୍ଗ ଲାଗିଥାଏ ଅପକ୍ଷ ଦଳ ଓ ବିପକ୍ଷ ଦଳ ମଧ୍ୟରେ ଦୁଇ ଜଣଙ୍କର ଏକ ରଣନୀତି ରହିଥାଏ ଏହି ରଣନୀତି ସାଧାରଣତଃ ଟୀମ୍ ମଧ୍ୟରେ ସୀମିତ ରହିଥାଏ ସାଧାରଣତଃ ଯେଉଁ ଦଳର ଯେକୌଣସି ପ୍ଲେୟାର ଏକ ନିର୍ଦ୍ଧିଷ୍ଟ ନିୟମବଳୀକୁ ଲାଘବ ନ କରିଥାନ୍ତି ସେମାନଙ୍କର ପେନାଲ୍ଟି ଲାଗିଥାଏ ଯଥା ବଲ୍ ଟି ନେଟ୍ରେ ଲାଗିଯିବା ଏବଂ ନେଟ୍ରେ କାହାର ହାତ ଲାଗିଯିବା ଯାହାଫଳରେ ଏହାକୁ ପେନାଲ୍ଟି କୁହାଯାଏ ଏବଂ ଏହି ପେନାଲ୍ଟି ପାଇଁ ବିପକ୍ଷ ଦଳକୁ ଏକ ପଏଣ୍ଟ ମଧ୍ୟ ମିଳିଥାଏ ସାଧାରଣତଃ ଭଲିବଲ୍ର ପଚିଶଟି ପଏଣ୍ଟ ରହିଥାଏ ଏହି ପଚିଶଟି ପଏଣ୍ଟ ଯେ ପ୍ରଥମେ ଏ ଲାଇନ ଟିକୁ ଛୁଇଁଥାଏ ସେ ହିଁ ଏହି ଖେଳର ବିଜୟ ହୋଇଥାଏ